ଆମର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ସ୍ୱଚ୍ଛ ଭାରତ ଅଭିଯାନ ଦ୍ୱାରା ଆମେ ଗାଁ ଗାଁ ପରିଷ୍କାର କରୁ ଆଉ ସାହି ଗାଁ ସବୁ ରାସ୍ତା ଘାଟ ପରିଷ୍କାର ପରିଚ୍ଛନ୍ନ ରଖୁ ଅଳିଆ ଆବର୍ଜନା ଏଇଠି ସେଇଠି ନ ଫୋପାଡ଼ି ଡଷ୍ଟବିନ୍ ରଖି ତା'ଭିତରେ ଆମେ ଅଳିଆ ଆବର୍ଜନା ସବୁ ପୂରାଉ ଏବଂ ସ୍ୱଚ୍ଛ ଭାରତ ଅଭିଯାନରେ ମଧ୍ୟ ଆମେ ଭାଗ ନେଇଛୁ ଆଉ ସେଇ ଭାଗ ନେଇକି ସବୁ ପରିଷ୍କାର ପରିଚ୍ଛନ୍ନ କରୁ ତାହାଫଳରେ ଆମକୁ ଯେଉଁ ଦଶହଜାର ଆସେ ଆମେ ତାକୁ ବାଣ୍ଟିକି ସମସ୍ତେ ଯେଉଁ ମହିଳା ସମସ୍ତେ ବାଣ୍ଟିକି ନେଉ ଆଉ ଏହି ପରିଷ୍କାର ପରିଚ୍ଛନ୍ନ ରଖିବା ଦ୍ୱାରା ଆମେ ରୋଗଠୁ ଦୂରେଇକି ରହୁ ଓ ଆମର ମଧ୍ୟ ଆମ ପିଲା ଆମ ପରପୀଢ଼ି ସମସ୍ତଙ୍କ ଉନ୍ନତି ହେଉ ପରିଷ୍କାର ପରିଚ୍ଛନ୍ନ ରହନ୍ତି ଗାଁ ଲୋକ ପୋଖରି ପୋଖରି ପରିଷ୍କାର ରଖୁ କୂଅରେ ମଧ୍ୟ ବ୍ଲିଚିଙ୍ଗ ପାଉଡର ସବୁ ପ୍ରତ୍ୟେକ ଘରେ ଯାଇକି ପ୍ରତ୍ୟେକ କୂଅରେ ରେ ବି ବ୍ଲିଚିଙ୍ଗ ପାଉଡର ପକେଇକି ତାକୁ ପିଇବାକୁ ପିଉ ଏହା